ହ୍ୟାଲୋ ମା' ମଙ୍ଗଳା ହୋଟେଲ୍ ତ ଅଶୋକ ବାବୁ କହୁଛନ୍ତି ମୁଁ କହୁଛି ସୁରେନ୍ଦ୍ର ପରୀଡ଼ା ସାନ ଜରିଆ ପଟାମୁଣ୍ଡେଇ ଆଜ୍ଞା ଆଜ୍ଞା ହଁ ଆମର ଗୋଟିଏ ଅଛି ଦଶ ତାରିଖରେ ଗୋଟିଏ ମିଟିଂ ଅଛି କୃଷି ମିଟିଂ ଅଛି ସାନ ଜରିଆ ଏ ଯେଉଁ ସାନ ଜରିଆ ପଞ୍ଚାୟତ ଅଫିସ୍ରେ ତେଣୁକରି ଆପଣଙ୍କର କିଛି ଆମର ମିଲ୍ କିଛି ଦରକାର କିଛି ଚାଇନିଜ୍ର ଦରକାର କିଛି ଇଣ୍ଡିଆନ୍ ଫୁଡ଼୍ କିଛି ଦରକାର ଏସବୁ ପଠାଇବେ କେମିତି କ'ଣ କରିବା ଏଗୁଡ଼ା ସବୁ ହଁ ହଁ ତେଣୁକରି ଆପଣ ମାନେ ସକାଳଟା ଟିଫିନ୍ଟା ଦେବେ ଗାଧୁଆ ବେଳେ ମଧ୍ୟ ଖାଦ୍ୟପେୟ କରିବେ ତେଣୁ ଏସବୁଗୁଡ଼ିକର ଗୋଟେ ଦେଢ଼ଶହ ଲୋକର କରିବେ ଦେଢ଼ଶହ ଲୋକର ଏସବୁ କଥା କରିବେ ଦେଢ଼ଶହ ଲୋକର ଗାଧୁଆ ବେଳ ଖାଦ୍ୟପେୟ ସକାଳର ଟିଫିନ୍ ଦଶଟା ବେଳ ଟିଫିନ୍ ଦୁଇଟା ବେଳ ଭିତରେ ଆମର ଖାଦ୍ୟପେୟ ହୋଇଯିବ ତେଣୁ ପଇସା ପତ୍ର କେତେ ଆପଣ କହିବେ ଯାହା ହେବ ଆମେ ଫୋନ୍ପେ'ରେ ଦେଇଦେବୁ ହଁ ଆପଣ ଡାଇରେକ୍ଟ୍ ମିଲ୍ ପ୍ୟାକିଂ କରି ପଠାଇ ଦେବେ କ'ଣ ଅଛି ହଁ ଏଗାର ଏ ଯେଉଁ ଦଶ ତାରିଖ ଦିନ ଦରକାର ଦଶ ତାରିଖ ଦିନ ହଁ ମୁଁ ଯିବି ନାଇଁ ମୁଁ ଯିବା ଦରକାର ନାଇଁ ଆପଣ ଫୋନ୍ପେ'ରେ ମୁଁ ପଠାଇ ଦେବି ପଇସା ଆପଣ ପଇସାଟା କେତେ କହିଦିଅନ୍ତୁ ମୁଁ ପଠାଇ ଦେବି ହଁ ହଁ ହଁ ରହିଲି